ବର୍ତ୍ତମାନ ଶିଳ୍ପ କ୍ଷେତ୍ରରେ ବହୁତ ଉନ୍ନତି ହେଲାନ ବୋଇଲେ ପକାଲା ପକାଲା ଜିନିଷମାନଙ୍କୁ ନେଇକିରି ବିି ଏଇମାନେ ସେ ଶିଳ୍ପ କେନ୍ଦ୍ରକେ ଯାଇକରି ଧରନ୍ ଲୁହା ନଉଛନ୍ ପୁରୁଣା ଲୁହା ମୂର୍ଚା ଲଗା ଲୁହା ଫଟା ଟିନ୍ ତାପରେ ପୁରୁଣା ପୁରୁଣା ଏ ବାଇକ୍ମାନେ ବି ଲୋକେ ବିକି ଦେଉଛନ୍ ସେ ଜିନିଷ୍ମାନେ ଯାଇକିରି ସେ ଶିଳ୍ପକନ୍ଦ୍ରରେ ଯାଇକିରି ସେନ ନୂଆ ନୂଆ ଜିନିଷ୍ମାନେ ତିଆରି କରିକିରି ଫେନ୍ ପବ୍ଲିିକ୍ ଥିକେ ଆସୁଛି ତାପରେ ପ୍ଲାଷ୍ଟିକ ଜିନିଷ୍ ମାନେ ଯେନ୍ ଫଟା ଟୁଟାଟା ପ୍ଲାଷ୍ଟିକ ଜିନିଷ ମ ନେଇକି ସେଥିରେ ଲୋକେ ବହୁତ ଦୁଇପଇସା କମେଇକରି ସେଟା ନେଉଛନ୍ ଆଉ ସେଥିରେ ଫେର୍ ନୂଆ ନୂଆ ନୂଆ ନୂଆ ଜିନିଷ ମାନେ ତିଆରି ହେଇକିରି ସବୁ ବିକ୍ରି ହେଉଛେ ଆରୁ ଇହାଦେ ଶିଳ୍ପ ଶିଳ୍ପ କ୍ଷେତ୍ରରେ ଆମର ଭାରତ ବା ପ୍ରତ୍ୟେକ ଦେଶରେ ଶିଳ୍ପର ନିହାତି ଦରକାର କରୁଛେ ଆଗରୁ କିନ୍ତୁ ଲୋକେ ବହୁତ ଅସୁବିଧାରେ ପଡ଼ୁଥିଲେ କିନ୍ତୁ ଶିଳ୍ପରେ ଯେ ନୂଆ ନୂଆ ମେସିନ୍ମାନେ ଆସିଲା ସବୁ ତିଆରି ହେଲା ଇହାଦେ ନିଜେ ମଣିଷ ସେଟା ତିଆରି କରୁଛି ହେଲେ ମଣିଷ ନାଇଁପାରେ ତାହାକେ ସେ ଯେନ୍ତାକି ଗୋଟେ ତିଆରୁଛେ ଆରୁ ବହୁତ କମ୍ ସମୟରେ ସେ କାମଟା ହେଇପାରୁଛେ ଏବଂ ଖର୍ଚ୍ଚ ବି କମ୍ ହେଉଛେ ବୋଇଲେ ଆଗରୁ ବ ଇହାଦେ ଶିଳ୍ପ ଶିଳ୍ପକେନ୍ଦ୍ରମାନ ଯେ ସ୍ଥାପନ ହେଲାନ ନୂଆ ନୂଆ ଶିଳ୍ପମାନେ ବାରୁ ପ୍ରତ୍ୟେକ ବିଷୟରେ ଚାଷ ହେବା ବି ବୋଇଲେ ଇହାଦେ ଲୋକେ ହାତରେ ସବୁ କରୁଥିଲେ ହାତରେ ବୁଣୁଥିଲେ ହାତରେ କାଟୁଥିଲେ ଆର୍ ବହୁତ ପରିଶ୍ରମ କରବାକେ ପଡ଼ୁଥିଲା ତାପରେ ଜମିକେ ସାଫସୁତର ସବୁ ସାମ କର୍ବାର୍ ଲାଗି ବହୁତ ପରିଶ୍ରମ ଲାଗୁଥିଲା ବର୍ତ୍ତମାନ ଶିଳ୍ପ ଶିଳ୍ପ ଦୁନିଆ ହେଇଗଲା କିି ନୂଆ ନୂଆ ମେସିନ୍ମାନେ ବାହାରି କିିରିକିରି ବୁଣା କଟା ମଡ଼ବାର ବି ଆରୁ ଅସୁବିଧା ନାଇଁ ହେବା ଆଗ ବହୁତ ପରିଶ୍ରମ କରୁଥିଲେ ପ୍ରଜାମାନେ କିନ୍ତୁ ବର୍ତ୍ତମାନ ଏଇ ଶିଳ୍ପ ଦୁନିଆରେ ନୂଆ ନୂଆ ମେସିନ୍ମାନେ ବାହାରି କରିକିରି ସବୁପ୍ରକାର ସୁବିଧା ହେଲା ଲୋକେ ବହୁତ ଉପକୃତ ହେଉଛନ୍ ଆଉ ବେଶୀ ହଇରାଣ ବି ନାଇଁ ହେବା ଆରୁ ଶିଳ୍ପର ସବୁ ଏତ୍କି ତା' ପ୍ରାଧାନ୍ୟତା ହେଇଗଲାନ ଯେ ଆର୍ ଲୋକେ ହାତେର୍ କର୍ବାର୍ ଲାଗି ନାଇଁ ଚାହେଁବା